ହଁ ଆଜ୍ଞା କୁହନ୍ତୁ ହଁ ହଁ ମୁନୀଗୁଡ଼ା ଗଡ଼୍ରେଜ୍ ଦୋକାନ୍ ଲାଗିଛି କୁହନ୍ତୁ କ'ଣ ଦରକାର୍ ଥିଲା ଆଜ୍ଞା ଆଚ୍ଛା ଓ ମ୍ୟାରେଜ୍ ପାଇଁ ଆଜ୍ଞା ଆମର୍ ଅନେକ୍ ଭେରାଇଟି ଗଡ଼୍ରେଜ୍ ଅଛି ଆପଣଙ୍କୁ ଆଁ କେତେ ସାଇଜ୍ ର ଦରକାର୍ ପୁଣି କେମିତି ଡ଼ିଜାଇନ୍ ର ଦରକାର୍ ଟିକେ କହିଲେ ଛଅ ଫୁଟିଆ ଛଅ ଫୁଟିଆ ଆପଣଙ୍କୁ ହେଇଯିବ ଆଜ୍ଞା ପାଖାପାଖି ଚାରି ହଜାର୍ ପାଖାପାଖି ପଡ଼ିଯିବ ସାର୍ ଆଠ୍ ଫୁଟ୍ ଆପଣକୁ ଛଅ ହଜାର୍ ପଡ଼ିଯିବ ଦଶ୍ ବାଲା ଆପଣଙ୍କୁ ପଡ଼ିଯିବ ଆଜ୍ଞା ପାଖାପାଖି ବାର ହଜାର୍ ଏମିତି ପଡ଼ିଯିବ

ହଁ ଗ୍ରୀନ୍ ଗ୍ରୀନ୍ ର ନାଇଁ ଦଶ୍ ଫୁଟିଆ ନାହିଁ ଆପଣଙ୍କୁ ଗ୍ରୀନ୍ର ତ ସାରିଯାଇଛି ଦଶ୍ ଫୁଟିଆ ଆପଣଙ୍କର ଆଠ୍ ଆଠ ଅଛି ବାର ଅଛି ଆଜ୍ଞା ଦଶ୍ ଫୁଟିଆ ର ଆପଣଙ୍କୁ ନାଇ ଗ୍ରୀନ୍ କଲର୍ ନାହିଁ ଆଜ୍ଞା ଦଶ୍ ଫୁଟିଆ ନାହିଁ ଆଠ୍ ର ଅଛି ବାରର ଅଛି ଗ୍ରୀନ୍ର ଆପଣଙ୍କୁ ବ୍ଲୁ ର ମିଳିଯିବ ଆଜ୍ଞା ଦଶ୍ ଦଶ୍ ଫୁଟ୍ ର ଆଉ ଆପଣ ସେ ସେଇଟା ଆମର ଡ଼ିଜାଇନ୍ ବି ରହିବ ଆପଣଙ୍କର ସାମ୍ନାରେ ଗଡ଼୍ରେଜ୍ ସାମ୍ନା ହଁ ହଁ ହଁ ଦର୍ପଣ ଥିବ ଆଜ୍ଞା ଆଉ ଭିତରେ ମଧ୍ୟ ଆପଣଙ୍କର ଏ ଯୋଉଁ ଫ୍ୟାସନେବୁଲ୍ ଜିନଷ ରଖବାପାଇଁ ଡ଼୍ର ଗୁଡ଼ାକ ମଧ୍ୟ ସବୁ ଡ଼ିଜାଇନ୍ ଅଛି ଆଜ୍ଞା ହଁ ଆଜ୍ଞା ନା ନା ନାଇ ନାଇଁ ଆଜ୍ଞା ଆମ ଆମ ନାଇଁ ଆଜ୍ଞା ଆମ ଦୋକାନରେ ସେ ସବୁ ଡୁପ୍ଲିକେଟ୍ ଜିନିଷ ନାହିଁ ଆମର୍ ସବୁ ଭଲ ଜିନିଷ ବିକ୍ରି ହୁଏ କିନ୍ତୁ ରେଟ୍ ଟିକେ ରହେ ସିନା କିନ୍ତୁ ଆମେ ଭଲ ଜିନିଷ ହିଁ ବିକୁ ହଁ ସେଇ ବିଶ୍ୱାସ ଆପଣ ରଖନ୍ତୁ ଆମେ କଷ୍ଟମର୍ ବିଶ୍ୱାସକୁ ହରେଇବାକୁ ଚାହୁଁନୁ ଆପଣ

ଆଜ୍ଞା ଆଜ୍ଞା ହଁ ନିଶ୍ଚୟ ଆଜ୍ଞା ନାଇଁ ସେଇଟା ଦେଖ ଆମର ବିଜନେସ୍ ମାନେ ଆମ ଦୁକାନର ପ୍ରିନ୍ସପୁଲ୍ ହେଉଛି ସେଇଟା ମୋ ପ୍ରିନ୍ସପୁଲ୍ ମଧ୍ୟ ସେଇଟା ଆମେ କଷ୍ଟମର୍ମାନଙ୍କର ବିଶ୍ୱାସ କେବେ ହରେଇବୁ ନାଇଁ ତାଙ୍କ ଭରସା ବଢ଼େଇବା ପାଇଁ ଚାହୁଁଛୁ ତେଣୁ ଆମେ ଭଲ ଜିନିଷ ହିଁ ରଖୁଛୁ ଆଜ୍ଞା ହଁ ହଁ ନିଶ୍ଚୟ ଆଜ୍ଞା ନିଶ୍ଚୟ ଆପଣ ଥରେ ନିଅନ୍ତୁ ଆମ ଦୁକାନରୁ ନିଅନ୍ତୁ ଆପଣ ନିଶ୍ଚୟ ଆପଣ କହିବେ ଯେ ନାଇଁ ଆଜ୍ଞା ଭଲ ଜିନିଷ ଗୋଟେ ଦେଇଥିଲେ ନାଇଁ ସମସ୍ତେ ପସନ୍ଦ୍ କରୁଛନ୍ତି ବୋଲି କହିବେ ବୁଝିଲେ କି ହଁ କିନ୍ତୁ ଆମର୍ ଅନ୍ୟ ଦୁକାନ ଅପେକ୍ଷା ଟିକେ ରେଟ୍ ରହିବ କିନ୍ତୁ ଯେହେତୁ ଆମର୍ ଡ଼ିଜାଇନ୍ ଟିକେ ଭଲ ୟୁନିକ୍ ରହୁଛି ଟିକେ ହଁ ଦର୍ପଣଫର୍ପଣ ଲାଗି ଭିତରେ ବହୁତ୍ ପ୍ରକାର ବି ଭେରାଇଟି ଡ଼ିଜାଇନ୍ ଅଛି ତ ତ ତ ଆଜ୍ଞା ଆପଣ ହଁ ହଁ କାଲି କାଲି ମୋ ଟିକେ ବନ୍ଦ୍ କରିଥିଲୁ ଆମର୍ ଘରେ କାମ ଥିଲା ତ ହଁ ତ କୁହନ୍ତୁ ଆଜ୍ଞା କୋଉଟା କୋଉଟା କୋଉଟା ନେବେ

ହଁ ହଁ ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ନାଇଁ ନାଇଁ ଆପଣ କୋଉ ଡ଼ିଜାଇନ୍ ନେବେ ଆଉ କେତେ ସାଇଜ୍ ର ନେବେ ଆପଣ କହିଲେ ମୁଁ ଆପଣଙ୍କୁ ସେଇଟା ପ୍ୟାକ୍ କରିକି ପଠେଇଦେବି ସାର୍ ଆପଣ ଟିକେ ଆଡ଼ଭାନ୍ସ୍ ଟିକେ ପଠେଇଦେବେ ଫୋନ୍ ପେ କରିଦେବେ ଆଉ ନା ଆପଣ ନିଜେ ଆସ୍ବେ ଆଁ ହଉ ଠିକ୍ ଅଛି ନିଜେ ଆସିଲେ ଆପଣ ତ ନିଜେ ଦେଖିକି ନେବେ ଆମର୍ ଅନେକ୍ ଭେରାଇଟି ଗଡ଼୍ରେଜ୍ ଅଛି ବୁଝିଲେକି ଆଁ ଆପଣ କଲର୍ ବି ଚୁଜ୍ କରନ୍ତୁ ହଁ ହଁ ଠିକ୍ ଅଛି ଆଜ୍ଞା ଆସନ୍ତୁ ଆଜ୍ଞା କେବେ ଆସିବେ ସାର୍ ହଁ ହଁ ଆସନ୍ତୁ ଆଜ୍ଞା ମୁଁ ଆପଣଙ୍କ ଅପେକ୍ଷାରେ ଅଛି ହଉ ରହିଲି ସାର୍